ଆମର ଅଞ୍ଚଲକେ ପର୍ଯ୍ୟଟକ ମାନେ ପରିଦର୍ଶନ କରବାର୍ ଲାଗି ବହୁତ୍ଟେ ଆଇସନ୍ ଆଉ ସେମାନେ ଭଲ୍ସେ ପର୍ଯ୍ୟଟକମାନେ ବୁଲି କରିବେ ଦେଖସନ୍ କି ଭାରତ ଗୋଟେ ଭଲ୍ ଦେଶ ସମସ୍ତଙ୍କୁ ସମାନ ସ୍ୱାଧୀନତା ସମାନ୍ ଦୃଷ୍ଟିରେ ଦେଖ୍ସି ଆଉ ସେ ପର୍ଯ୍ୟଟକମାନଙ୍କୁ ପ୍ରଜକ୍ କିଣି ଲକ୍ଷେରୁ ଏ ଘ ଟଙ୍କା ଖର୍ଚ୍ଚ କରବାକେ ପଡ଼ବ ପଡ଼୍ବା କି ସେମାନେ ଖାଇବାର୍ ଦରକାର ଡେଲି ଆସବାର ଲାଗି ତାଙ୍କର ପଇସା ଦରକାର ତାପରେ ତାଙ୍କୁ ସ୍ୱାଧୀନତା ମାନେ ସମସ୍ତେ ସମାନ ଆମର୍ ଆମର୍ ଭାରତରେ ସମସ୍ତଙ୍କୁ ସମାନ ବୋଲି କହିସନ୍ ହିନ୍ଦୁ ମୁସଲମାନ ସମସ୍ତେ ଗୋଟିଏ ସମସ୍ତେ ପୁରା ସମାନ ଆମର ଧର୍ମ ନିରପେକ୍ଷତା କାହିକି ଅଣଦେଖା କରସନ୍ ଆମର ଦେଶରେ ଯେନ୍ମାନେ ବି ପର୍ଯ୍ୟଟକ ମାନେ ଆଇସନ୍ ସେମାନେ ବହୁତ ଭଲ୍ସେ ବି ରହିସନ୍ ଆଉ ଖାଇବାର୍ ଲାଗି ଖର୍ଚ୍ଚ ହେସି ଘର ଗୁଟେ ଦରକାର ରହବାର୍ ଲାଗି ଆଉ ରହବାର୍ ଲାଗି ଶୋଇବାର୍ ଲାଗି ଖଟ୍ ଦରକାର ବହୁତ ମାନେ ଓନ୍ଲି ଖାଲି ଖାଇବାର୍ ଶୋଇବାର୍ ଦରକାର